ଇଣ୍ଟରନେଟ୍ ଆଜି ବ୍ୟାଙ୍କିଙ୍ଗ କରିବା ଶୈଳୀକୁ ବହୁତ କିଛି ବଦଳାଇ ଦେଇଛି କି ଯେମିତି ନେଟ୍ ବ୍ୟାଙ୍କିଙ୍ଗ ମୁଁ ନେଟ୍ ବ୍ୟାଙ୍କିଙ୍ଗରେ ହିଁ ପଇସା ଟ୍ରାଞ୍ଜାକ୍ସନ୍ କରେ ପଇସା ଏଠୁକୁ ସେଠୁ ପଠାଏ କାରଣ ବ୍ୟାଙ୍କ ଯିବା ପାଇଁ ହେଲେ ତୁମକୁ ଗୋଟେ ଦିନର ଆବଶ୍ୟକତା ପଡ଼ିଥାଏ ସେଥିପାଇଁ ଦିନର କାମ ବନ୍ଦ କରି ବ୍ୟାଙ୍କକୁ ଯିବା ଅପେକ୍ଷା ନିଜର ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ କେଉଁଠି ବି ପଇସା ପଠାଇବାକୁ ହେଲେ ତ ଆପଣ ଶାନ୍ତିରେ ଆପଣଙ୍କ ମୋବାଇଲରୁ ଅନ୍ୟ ପାଖକୁ ପଇସା ପଠାଇ ପାରିବେ ସେଥିପାଇଁ ନେଟ୍ ବ୍ୟାଙ୍କିଙ୍ଗ ବହୁତ ଭଲ ନେଟ୍ ବ୍ୟାଙ୍କିଙ୍ଗ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ଆଜିକାଲି ମୁଁ ବିଶ୍ଵାସ କରେ ଏବଂ ସିଏ ବହୁତ ଭଲ ସଂସ୍ଥା ମୁଁ ବହୁତ ଖୁସି ଯେ କି ମୋ ସମୟ ବ୍ୟାଙ୍କ ଯିବା ପାଇଁ ଯେଉଁ ମୋ ସମୟ ବଞ୍ଚୁଛି ମୁଁ କିଛି ଘରର କାମରେ ବି ସାହାଯ୍ୟ କରୁଛି ସେଥିପାଇଁ ମୁଁ ବହୁତ ଖୁସି ଏଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ମୁଁ ବିଶ୍ୱାସ ବହୁତ କରୁଛି